ହଁ ହଁ ହେଉ ହେଉ ଫାଷ୍ଟ୍ ଟିକେଟ୍ କରିଦିଅନ୍ତୁ ଏଇଟା ଟା ଶହେ ପଚାଶ ଟଙ୍କା ହେଉ ଏଇଟା ବୁଲିବା ପାଇଁ ସାର୍ ଏଇଟା ଗାଇଡ଼୍ ଲାଇନ୍ ହିସାବରେ ଦେଖିବାର ଅଛି ଯାଇକି ପାଖକୁ ଯିବା ପଡ଼ିବ ନାହିଁ ବାଘ ହେଲେ ଦୂରରେ ରହି ଦେଖିବା କଥା ଆଉ ଆପଣ କ'ଣ

ହଁ ହଁ ହଁ ନିୟମ ଉଲଂଘନ କରିବାର ପଡ଼ ହେବନାହିଁ ଫାଇନ୍ ପଡ଼ିଯିବ ବଣ ମଣିଷ ଅଛି ବାଘ ଅଛି ଭାଲୁ ଅଛି ହରିଣ ଅଛି ଗୟଳ ଅଛି ପକ୍ଷୀ ଜାତୀୟର ମୟୂର ଅଛି ବିଭିନ୍ନ ପ୍ରକାର ପକ୍ଷୀ ଅଛନ୍ତି ହଁ ସାପ ବୋଡ଼ା ସାପ ନାଗ ସାପ ଢାମଣା ହଁ କୁମ୍ଭୀର ଅଛି ହୁଁ ହେଉ ଚାଲ ହେଉ ଏଇଟା ହେଉଛି ହଁ ଏଇଟା ହେଉଛି ବାଘ ହୁଁ ହୁଁ ହେଉ ହୁଁ ହେଉ ବାଘ ହଁ ଆଗକୁ ହରିଣ ସାର୍ ହରିଣ ଅଛି ଆଗ ହଁ ଜଙ୍ଗଲରେ ରହୁଛନ୍ତି ତ ତାଙ୍କେ ଏଇଠି ଟିକିଏ ପାଣି ମରା ହେଉଛି ତ ଅଲଗା ସଫା ସୁତରା ଦୁଶୁଛି ଆଉ ହଁ ହଁ ହୁଁ ହେ ଏଇଟା ହେଉଛି ଭାଲୁ ଭାଲୁ ଏଇଟା ଚିତା ଭାଲୁ ଆଉ ମଣିଷ ପାଖକୁ ଗଲେ ତ ସେ ରାମ୍ପି ଦିଏ ଆଉ ହଁ ହଁ ଛୁଇଁଲେ କରିବେ ନାହିଁକି ପଶୁ ପରା ତାଙ୍କେ ମାନିବେ କି ହଁ ରାମ୍ପିଦେବେ ଟାଣିକି ନେଇଯିବେ ଆଉ ହଁ ହାଏ ହୁଁ ହୁଏ ଖାଇବାକୁ ଦିଆହେଉଛି ପରା ହଁ ହଁ ଯତ୍ନ ନେବାକୁ ବି ଅନେକ ଲୋକ ଅଛନ୍ତି ନା ଲୋକ ହଁ ଗୟଳ ହୁଁ ଚିତା ବାଘ ଅଛି ଚିତା ବାଘ ଅଛି ତାପରେ ହଁ ହଁ ହଁ ହେଉ ଏ ପକ୍ଷୀ ଆଡ଼େ ଟିକେ ବୁଲିଯିବା ଆଗରୁ ଏଇଟା ମୟୂର ହଁ ହୁଁ ଆଉ ସେପଟେ ଟିକେ ଯିବା ହୁଁ ହଁ

କୁମ୍ଭୀର ଦେଖିବନି ନା

ହୁଏ ହୁଏ ତାଙ୍କେ ତ ପାଣିରେ ଜନ୍ମ ଆଉ ତାଙ୍କେ ପାଣି ମରିବେ କି

ହୁଏ ହଁ ହଁ ଏଟା ପାଖରେ ଦେଖିବାଟା ଅଲଗାଟା ଏକା ଟିଭିରେ ଦେଖିବାଟା ଅଲଗା ନାହିଁ ନାହିଁ ଆପଣ ଆସିଲେ ନା କେତେ ଦୂରରୁ ଆସିଛନ୍ତି ଦେଖେ ମୋ ଇଏକୁ ଏଇଠି କାମ କରୁଛି ବୋଲେ ଆପଣଙ୍କୁ ସୁରୁଖୁରୁରେ ଦେଖାଉଛି ଆପଣ ତମର ପଇସାରେ ଆସୁଛନ୍ତି ନା କେତେଦୂରରୁ ହଁ ହଁ ମୁଁ ଏଠି କାମ କରୁଛି ବୋଲେ ଆପଣଙ୍କୁ ଦେଖାଉଛି ହଁ ଆପଣ ହଁ ହଁ ହଁ ଆମର କର୍ତ୍ତବ୍ୟ ସେଇଠି ତ ସେଇଟା ସେଥିପାଇଁ ଆମେ ଦରମା ମିଳୁଛି ଆଉ

ହଁ ହେଉ ହେଉ ସାର୍ ହେଉ ହେଉ ହେଉ ହେଉ ରହିଲି ହେଲେ ସାର୍